ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ହେଉଛି ଇତିହାସ ଯାହାକି ମୋତେ ପଢ଼ିବା ପାଇଁ ବହୁତ ଭଲ ଲାଗେ କାରଣ ସେହି ଇତିହାସ ପୁସ୍ତକରେ କେତେକ କଥା ମଧ୍ୟ ରହିଛି ଯାହାକି ଆମେ ଜାଣି ନଥାଉ ସେହି ଇତିହାସ ବହିକୁ ପାଠ କରି ମୁଁ ଆଜି ବହୁତ କଥା ଶିଖିଛି ଯାହାକି ଆମ ଦେଶ କେମିତି ସ୍ଵାଧୀନ ହେଲା ଆମ ଦେଶକୁ ଆମ ଦେଶକୁ ସ୍ଵାଧୀନ କରିବା ପାଇଁ ମାନେ କେତେ କିଏ ପ୍ରୟୋଗ କରିଛନ୍ତି ଏବଂ ସ୍ଵାଧୀନ ହେବା ପାଇଁ କେତେ କିଏ ନିଜର ପ୍ରାଣକୁ ତ୍ୟାଗ କରିଛନ୍ତି ଏହା ଉଣେଇଶଶହ ସତଚାଳିଶ ମସିହା ଅଗଷ୍ଟ ମାସ ପନ୍ଦର ତାରିଖରେ ଆମ ଦେଶ ସ୍ଵାଧୀନ ପାଇଥିଲା ଯାହାକି ଆମେ ଅଗଷ୍ଟ ପନ୍ଦର ତାରିଖ ରୂପେ ଆଜିକା ଦିନରେ ପାଳନ କରିଆସୁଅଛେ ଏବଂ ହେଇ ଇତିହାସ ବହିରେ କେତେକ ଯୁଦ୍ଧ ମଧ୍ୟ ରହିଅଛି ଆଉ ଏବଂ କେତେକ ମହାପୁରୁଷମାନଙ୍କର ଜୀବନ ଶୈଳୀ ମଧ୍ୟ ରହିଅଛି କେତେକ ରାଜା ମହାରାଜ ତାଙ୍କ ଜୀବନ ଶୈଳୀ ମଧ୍ୟ ରହିଅଛି କେତେକ ଏବଂ କେତେ ମସିହାରେ କିଏ ଜନ୍ମ ନେଇଥିଲେ ତାଙ୍କର ପରିବାର ଏବଂ ତାଙ୍କର ଜୀବନର ସଂଘର୍ଷ କିପରି ହୋଇଥିଲା ସେ ବିଷୟରେ ପାଠ କରି ପାଠ କରିବା ଦ୍ଵାରା ଆମ ନିଜକୁ ଶାନ୍ତି ଲାଗେ ଏବଂ ନିଜର ଭବିଷ୍ୟତ କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ସେହି ପାଠକୁ ବହୁତ ଆବଶ୍ୟକ ରହୁଛି ଆଜିକା ଡ଼େଟ୍ରେ ପାଠ ବିନା କୌଣସି କାର୍ଯ୍ୟ ହୋଇପାରୁ ନାହିଁ ତେଣୁ ସେ ଇତିହାସ ବହିକୁ ପାଠ କରି ବହୁତ କିଛି ଶିକ୍ଷା ଲାଭ କରୁଥାଏ ତେଣୁ ଏହାକୁ ଆମେ ଭଲ ଭାବରେ ଉପଭୋଗ କରିଥାଉ